ହଁ

ଆଚ୍ଛା

ଆଉ ଯଦି ଆପଣ କିଏ ରହୁଛନ୍ତି ପିଲା ରହୁଛନ୍ତି ନା ଆପଣ ରହିବେ କିଏ ରହିବେ ଆଚ୍ଛା ତାହେଲେ ଟିକେ ମୋ ଆଡ୍ରେସଟା ଟିକେ ଲେଖିଦେଇଥାନ୍ତୁ ସେ କାଳେ ଜାଣି ପାରିବେ ନା ନାହିଁ ମୁଁ ତାଙ୍କ ସହିତ ଟିକେ କଥା ହେଇଯିବି ଯଦି ଥିବି ବି ତାହେଲେ କହିଦେବି ଏଇଠୁ ଆସିଛି ବୋଲି ଆଡ୍ରେସଟା ଟିକେ ଲେଖି ଦେଇଥାନ୍ତୁ ହଁ ମୁଁ ଜଟଣୀରୁ କହୁଥିଲି ସାଗର ମହାପାତ୍ର ବୋଲି

ହଉ